ଶିକ୍ଷା ଜୀବନର ମୂଳ ମନ୍ତ୍ର ଶିକ୍ଷା ହିଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନାହିଁ ଶିକ୍ଷାଦ୍ଵାରା ଆଉ ଜୀବନରେ ତମେ ମାର୍ଜିତ ହୋଇପାରିବ ବାପା ମା ଗୁରୁଜନ ସମସ୍ତଙ୍କୁ ସମ୍ମାନ କରିବା ସମ୍ମାନ ଦେବା ଆମର କର୍ତ୍ତବ୍ୟ ଆମେ ଏଇ ଜିନିଷ ସବୁ ଏଇ ସବୁ ଜିନିଷ ଶିଖିବା ଦ୍ଵାରା ଆମର ଚତୁର୍ପାର୍ଶ୍ଵ ମଧ୍ୟ ଶିକ୍ଷିତ ପରିବେଶ ବାତାବରଣ ସୃଷ୍ଟି କରେ ଆମେ ଶିଖିଥିବା ଶିଖିଥିବା କିଛି ଜିନିଷକୁ ଆମେ ଅନ୍ୟକୁ ଶିଖାଇବା ଦ୍ଵାରା ଏହା ଅଧିକ ବଢ଼ିଥାଏ ନା କି କମିଥାଏ ଶିକ୍ଷାଦ୍ଵାରା ଆମେ କିଛି ବି ଅସମ୍ଭବ କାର୍ଯ୍ୟକୁ ଆମେ ସମ୍ଭବ କରିପାରିବା ଶିକ୍ଷାଦ୍ଵାରା ମଣିଷର ସାମଗ୍ରିକ ବିକାଶ ମଧ୍ୟ ହୋଇପାରିବ ଶିକ୍ଷା ସଂସ୍କୃତି ଆମ ପରମ୍ପରା ଏସବୁ ନିହାତି ଜୀବନର ଏକ ମୂଳମନ୍ତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ଶିକ୍ଷାଦ୍ଵାରା ଆମେ ସମାଜରେ ବହୁତ କିଛି ଶିଖିଥାଉ ଜାଣିଥାଉ ଶିକ୍ଷା ହିଁ ସର୍ବଶ୍ରେଷ୍ଠ ଶିକ୍ଷାଦ୍ଵାରା ଆମେ ନିଜେ ମଣିଷ ହେବା ସହ ଅନ୍ୟକୁ ମଣିଷ କରିବାରେ ସହାୟତା ମଧ୍ୟ ହୋଇଥାଏ